ଆମେ ପିଲାଦିନେ ଦେଖିଛୁ ମାଛ ମାରିବା ପାଇଁ ସବୁ ଚାରିଆଡ଼େ ବିଲବାଡ଼ି ନାଳନର୍ଦ୍ଦମା ଚାରିଆଡ଼େ ମାଛ ପ୍ରଚୁର ପରିମାଣରେ ମିଳୁଥିଲେ ଏବଂ ତାକୁ ଧରିବା ପାଇଁ ଯନ୍ତ୍ରପାତି ମଧ୍ୟ ଆମ ଗାଁ ଗହଳିମାନଙ୍କରେ ତିଆରି କରାହେଉଥିଲା ଯେଉଁଟାକି ବାଉଁଶ କାଠିରେ ତିଆରି ଲଇରେ ତିଆରି ଏଗୁଡ଼ିକ ମୁଗୁରା ଖଇଁଚି ପୋହଳ ଏଗୁଡ଼ିକ କିନ୍ତୁ ଆସ୍ତେ ଆସ୍ତେ ଆମର ଏ ଯେଉଁ ଚାଷ ଜମିରେ ଯେତେବେଳେ ସବୁ ଔଷଧ ବ୍ୟବହାର କରାଗଲା ମାଛମାନେ ଆଉ ଜମି ବାଡ଼ିରେ ରହିଲେନାହିଁ କେବଳ ନାଳରେ ରହିଲେ ନାଳରୁ ମଧ୍ୟ ସେଗୁଡ଼ିକ ଆସ୍ତେ ଆସ୍ତେ ଲୋପ ପାଇଲେଣି ତେଣୁ ସେପ୍ରକାର ଆଉ ବ୍ୟବହାର କରି ସେ ଯନ୍ତ୍ରପାତି ବ୍ୟବହାର ଆସ୍ତେ ଆସ୍ତେ ଲୋପ ପାଇଲାଣି ଯାହାକି ପୋଖରୀ ମାନଙ୍କରେ ସବୁ ଚାଷ କରାଯାଇ କେବଳ ଆମ ମାଛ ଦୁଇଟା ପାଉଛୁ କିମ୍ବା ବାହାର ଅଞ୍ଚଳରୁ ମାଛ କିଣିକି ଆମେ ଖାଉଛୁ